ପଶୁ ଉତ୍ପାଦନ କହିଲେ ଆମେ ବିଭିନ୍ନ ପ୍ରକାର ପଶୁ ଅଛନ୍ତି ପଶୁପକ୍ଷୀ କଥା ନକହିଲେ ଆମେ ମୁଖ୍ୟତଃ ମୁଁ ମୋ ନିଜ କଥା କହୁଛି ଆମେ ଆମର ଘରେ ଏକ ଗାଈ ରଖିଛୁ ସେ ସେ ଗାଈଟିକୁ ଆମେ ଆଣିଥିଲୁ ବାଛୁରୀ ଅଛି ବାଛୁରୀ ଥିଲା ବେଳେ ଆମେ ତାକୁ ଆଣିଥିଲୁ ଏବଂ ସେ

ଆମେ ତା ଠୁଁ ତା ଠୁଁ କ୍ଷୀର ପାଇ ପଇସା ରୋଜଗାର କରିବାରେ ମଧ୍ୟ ଆଗକୁ ବଢ଼ିଲୁ ଏବଂ ତା କ୍ଷୀରକୁ ନେଇ ଆମ ଗାଁକୁ ଗୋଟେ ବେହେରା ଆସେ ଆମେ ତାକୁ ଦେଉ ଏବଂ ସିଏ ନେଇକି ଆମକୁ ବାରି କି ବାରି ପଇସା ଦିଏ ଏବଂ ସେଇ ପଇସାରୁ ଆମେ ଆମେ ନିଜ ସ୍ୱାର୍ଥ ପାଇଁ ବି କିଛି ନ ଦେଖି ଆମେ

ଏବଂ ସେଇ ତାଙ୍କରି ପଇସା ଆମେ ଆଣି ତାଙ୍କରି ଠେଇଁ ହିଁ ଲଗେଇ ଥାଉ ଯାହା ଫଳରେ ଗାଈ ଆମ ଗାଈ ଗୋରୁ ରଖିବା ହିଁ ଭଲ